ଆମ ପାଖରେ ବର୍ତ୍ତମାନ ଏଲ୍ ପି ଜି ର ସଂଯୋଗ ଅଛି ଯାହାକି ଲୋକମାନେ ଏଲ୍ ପି ଜି କୁ ଲିକୁଫାଇଡ଼୍ ପେଟ୍ରୋଲିୟମ୍ ଗ୍ୟାସ୍ ଭାବେ ଜାଣିଛନ୍ତି ପୂର୍ବରୁ ରୋଷେଇ କାର୍ଯ୍ୟ କରିବା ପାଇଁ ପତ୍ୟେକଟି ଘରେ ଘରେ କାଠର ବ୍ୟବହାର କରାଯାଉଥିଲା ଯାହାକି ଜଳି ବାୟୁମଣ୍ଡଳ ଦୂଷିତ ହେବାରେ ମୁଖ୍ୟ କାରଣ ଥିଲା ବାୟୁମଣ୍ଡଳ ଦୂଷିତ ହେବା ଯୋଗୁଁ ନିଶ୍ୱାସ ପ୍ରଶ୍ୱାସରେ ବାଧା ଘଟିଲା ଇତ୍ୟାଦି